ଆମେ ଘର ପ୍ରତିଷ୍ଠା କଲାବେଳେ ଆମେ ସମସ୍ତ ପ୍ରକାରରେ ପୂଜାପାଠ କରି ଘରକୁ ଭଲ ଭାବରେ ଭଲ ବିଧି ଭାବରେ ଆସି ତାଙ୍କୁ ପୂଜାପତର କରି ଆସିଥାନ୍ତୁ ଘରରେ ସମସ୍ତେ ବଡ଼ ବଡ଼ ବାପା କିମ୍ବା ଦାଦା ଜେଜେବାପାଙ୍କ ସମୟରେ ଗୃହପୂଜା କଲର୍ କାନ୍ଥ ଘରରେ ଘର କାନ୍ଥକୁ ଭଲ ଭାବରେ ଲିପିଥାନ୍ତୁ କିମ୍ବା କିମ୍ବା ଚୁନ ଚୁନ ଇତ୍ୟାଦି ସମସ୍ତଙ୍କ ପାଖରେ ବ୍ୟବହାର କରିଥାନ୍ତୁ କାଠର କାଠର କାଠ କାଠକୁ ହୋମ କରି ନଡ଼ିଆ କତାକୁ ଘର ଆଦି ପ୍ରସ୍ତୁତ କରିଥାନ୍ତୁ କିମ୍ବା ଧୂପ ପାଣିର ପାଣି ଧୂପ ଦେଇ ଘରକୁ ପବିତ୍ର ପବିତ୍ର ଭାବରେ ଆଞ୍ଚଳିତ କରିଥାନ୍ତୁ ଓ ଆମର ଆମର ଗୋବର ମାଟି ଘରରେ ଘରକୁ ଲିପି ଗୋବର ଗୋବର ପାଣିରେ ଲିପି କିମ୍ବା ଇତ୍ୟାଦି ସମସ୍ତେ ପୂଜାପାଠ କରି ନଡ଼ିଆ ନୁଡ଼ି ପୂଜାପତ୍ରରେ ନଡ଼ିଆ ନଡ଼ି କାନ୍ଥର ଘର ଉପରେ ଲିପିଥାନ୍ତୁ